ହ୍ୟାଲୋ ହଁ ଅଟୋବାଲା କହୁଥିଲେ କି ହଁ ଯେ କେନ୍ ଅଛ ତମେ ଯେ ମୁଇଁ ବାଣପୁର୍ରୁ କହୁଥିଲି କିନି ଗୁଟେ ଜାଗାକେ ମୋର୍ ଟିକେ ଯିବାର୍ ଥିଲା ବୋଲେ ବି ଆମେ ଏଇ ଆମର୍ ନର୍ଲା ଯିବାର୍ ଲାଗି ମେଡ଼ିକାଲ୍ ଏଇଟା ଥିଲା ହଁ କେତେ ଟାଇମ୍ରେ ହୋଇପାରିବ ବୋଲଛେ ଏଇଟା କେତେ ଟାଇମ୍ ଲାଗବା ଦଶ୍ ମିନିଟ୍ କେ ଆଇ ପାର ଜଲ୍ଦି ବେଲେ ଠିକ୍ ହେତା ଘିନି ବୋଲେ ଆମେ ମେଡ଼ିକାଲ୍ ଟିକେ ଯିବା ଅଛିକିରି ହେନ୍ତା ହଁ ହଁ ଯେତା ତମେ ନର୍ଲାରୁ ଭବାନୀପାଟନାର କେତ୍ ଟଙ୍କା କରସ ଏନୁ ନାଇଁ ତାର୍ ବେଶୀ ହେଇଯାଉଛେ ଏତେ ନେଇ ତମେ ହଁ ଟଙ୍କା ପାଞ୍ଚଶହ ହେଲେ ଚଲବା ହଁ ଏଇଟା ଦେଖ ମେଡ଼ିକାଲ୍ କେସ୍କିନି ହୋଏ ହୋଏ ଆର୍ କେତେ ଟଙ୍କା ହଁ ଭାନପୁର୍ ଭାନପୁର୍ ହଁ ହଁ ଆସ ଏନ୍ତା ହେଲେ ଏଁ